କ'ଣ ମ ଦୁକାନରେ ସବୁବେଳେ ବିଜି ରହୁଛୁ ବହୁତ କଷ୍ଟୋମର ଆସୁଛନ୍ତି ମୋର ଦୋକାନ କୁ ସେଥିଲାଗି ଇଏ ଫୋନ ଫାନ ବି କରି ପାରୁନି କେନ୍ତା ଭଲ ଅଛ ଆଉ କ'ଣ କ'ଣ କରୁଛ ତମେ ଘରେ ସମସ୍ତେ ଭଲ ଅଛନ କେତେ ଦରମା ପାଉଛ ଏଥିରେ ଚଲି ପାରୁଛ ଘର ଖର୍ଚ ସବୁ ଦଶ ହାଜରେ କାଣା ହେଉଛି ଚାକିରୀ ଛାଡ଼ି ଦିଅ ମୋର ଲେଖେଂ ବ୍ୟବସାୟ କର ହୁଁ ଚାକିରୀ ଛାଡ଼ି ଦିଅ ତମର ଯଦି ଦଶ ହଜାର ଟଙ୍କାରେ କିଛି ନାଇଁ ହୋଇପାରିବା ତ ଚାକିରୀ ନାଇଁ କର ବ୍ୟବସାୟ କର ମୋର ଆଖ ପାଖରେ ଯେତେଟା ଦୁକାନ ଅଛି ତ ସବୁ ଦୁକାନ ଅଛି ପାଖରେ ଖାଲି ବହି ଦୁକାନ ନାହିଁନ ତମେ ଯଦି ବହି ଦୁକାନଟା ଦେବ ତା ଠିକ୍ ଆମର ଆଖ ପାଖ ପିଲାମାନେ ବହୁ ଦୂରକେ ବହି ଖାତା ପେନ ସବୁ ଘିନି ଯାଉଛନି ନେ ବହି ଦୁକାନ ନାହିଁ ଯେ ତମେ ଯଦି ଦେବ ଆର ଦୁରିଆକୁ ଯିବେ ତମଠୁ ନେବେ ସମସ୍ତେ ତମେ କେବେ ଟାଇମ ବାହାର କରି ଆସ ମୋର ପାଖେ ଆସ ତମେ ଦେଖା ଦେଖି କର ତମକୁ ଯେନ୍ତା ସୁବିଧା ଲଗବା ତମେ ବହି ଦୁକାନ ଦେଇ ଦେବା ଲାଗି ଚାହିଁବ କି ଅଲଗା କି ବ୍ୟବସ୍ତା କରି ବେଲି ଚାହିଁବ ତ କରି ପାରବ ଯଦିବି ପଇସା ପତରର ଅସୁବିଧା ଅଛେ ତା ମୁଇଁ ସେମିତି ସାହାଯ୍ୟ କରଥିବି ହଁ ମୁଁ ତ ସାହାଯ୍ୟ କରିବି ତମକୁ ତମେ ଦେଖି କରି ପ୍ରଥମ କ୍ଲାସ ମେଟ୍ରିକ ପ୍ଲସଟୁ ପ୍ଲସଥ୍ରୀ ସବୁ ପ୍ରକାରର ଏ ଛୋଟ ଛୁଆମାନଙ୍କର ସେ ଛବିଳ ମଧୁବର୍ଣ୍ଣବୋଧ ସେ ବହି ମାନେ ଲାଭ ହବା ଲାଭ ନାହି ତମେ ବ୍ୟବସାୟ ତ କରବ ତ ନିହାତି ଲାଭ ହବା ଜଣେ ଚାକିରୀ କରିଲେ ମାସକୁ ଦରମା ଦଶ ହଜାର ଟଙ୍କା ପାଉଛି ତ ଜଣେ ବ୍ୟବସାୟ ଦିନକୁ ବି ଯଦି ତା ଠିକ୍ ହିସାବରେ ବ୍ୟବସାୟ ଚାଲିଲା ଦିନ କୁ ସେ ଚାର ହଜାର କି ପାଞ୍ଚ ହଜାର ବି କମାଇ ପାରବା କାଁଣା କହୁଛ ହଁ ସବୁ ଚାଲବା ମୁଇଁ ଦୋକାନ ଦେଇକିରି ମୁଈ ଦୋକାନ ରୁ ନୁ ଚଲୁଛି ମାସକୁ ମୋର ଦଶ ହଜାର ପନ୍ଦର ହଜାର ଉପରେ ଲାଭ ତାପରେ ସବୁ ଠିକ୍ ଅଛି ମୁଇ ସେହିଥିରୁ ନୁ ଚଳୁଛେଁ ତମେ ବି ଦିଅ ଠିକ୍ ହିସାବରେ ଲାଭ ପାଇବ ହଁ ମୁଇଁ ତ ସାହାଯ୍ୟ କରିବି ତମେ ଚାକିରୀ ଛାଡିଦିଅ ଆଉ ବ୍ୟବସାୟରେ ଲାଗିପଡ଼ ଆଉ ବହି ଦୋକାନ ଖୋଲ ଚାକିରୀ କିଛି କିଛି ଲାଭ ନାହିଁ ଚାକିରୀ କରି

ହଉ ହଉ ହଁ ହଁ ହଉ ଠିକ୍ ଅଛି ହଉ ରଖୁଛି